ହଁ ମ୍ୟାଡମ୍ ସାର୍ ବରା କେତେ ଲେଖା ଦେଉଛନ୍ତି ଏତେ ଚାର୍ଜ୍ ମ୍ୟାଡମ୍ ଆଜ୍ଞା ଆଜ୍ଞା

ଆଜ୍ଞା ଆଜ୍ଞା

ଆଉ ସିଙ୍ଗଡ଼ା ସିଙ୍ଗଡ଼ାଟା କେତେ ଦେଉଛନ୍ତି ସେଇ ପନ୍ଦର ଟଙ୍କା ଲେଖା ହଁ ହେଲେ ଆପଣଙ୍କ ପ୍ରଫିଟ୍ ଅଧିକ ହେଉଥିବ ଆଜ୍ଞା ଆଜ୍ଞା ଆଜ୍ଞା

ଆମର ସେପଟେ ଶସ୍ତା ଆଜ୍ଞା ସାତ ଟଙ୍କା ଲେଖା ଗୋଟେ ଆମର ସୁରଟ ପଟେ ଆମର ସାତ ଟଙ୍କା ଲେଖା ଗୋଟେ ଆଜ୍ଞା ଆଜ୍ଞା ସାତ ଟଙ୍କା ଲେଖା ଆଉ ତିନୋଟି ନେଲେ କୋଡ଼ିଏ ଟଙ୍କା ସେଥିରେ ଆହୁରି ତରକାରୀ ମିଳୁଛି ଚଟ୍ନି ମିଳୁଛି ଯୋଉ ଚିଲ୍ଲି ସସ୍ ମିଳୁଛି ଆଜ୍ଞା ଆଜ୍ଞା ହୁଁ ହୁଁ

ହଁ ହଁ ଆଉ ଆପଣ ସେପଟେ ନହେଲେ ଆସୁ ନାହାନ୍ତି ସୁରଟ ପଟେ ବହୁତ କମେଇ ସେପଟେ ପବ୍ଲିକ ହେଲେ ଅଧିକ ସେଲିଂ ମଧ୍ୟ ଅଧିକ ରେଟ୍ ମଧ୍ୟ କମ ଆସନ୍ତୁ ଆମେ ସେପଟ ହେଲ୍ପ କରିବୁ ଆଜ୍ଞା ଆଜ୍ଞା

ଆସୁ ନାହାନ୍ତି ଆମେ ସବୁ ସପୋର୍ଟ୍ କରିବୁ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ସମୟ ବାହାର କରିକି ଆସନ୍ତୁ ହେଲା ହଉ ଠିକ୍ ଅଛି ଆଜ୍ଞା ଆଜ୍ଞା ଆଜ୍ଞା